ଯଦି ଯିବାର ଥିଲା ମୁଇଁ କାଣା ଗୋଟେ ସକ୍ସେସ୍ ହେଇପାରମି ବୋଲେ ଚିଲିକା ଯିବାକେ ବହୁତ୍ ପସନ୍ଦ କର୍ମି କାଏଁ ଯେ ଚିଲିକା ଆମର ଛୋଟ ପିଲା ନିକା ଯା ଆମର୍ ଘର ବି ଯାଇଥିଲି ଆରେ ମୁଇଁ ଏବେ ମକେ ବି ଯିବାର୍କେ ବହୁତ ଇଚ୍ଛା ହେଉଛେ ଯେତେବେଳେ ମୁଇଁ ମାଟ୍ରିକ୍ ପଢୁଥିଲି ସେତ୍କି ବେଲେ ଚିଲିକା ଗୁଟେ ପାଠ୍ ବି ପଢ଼ିଥିଲି କା ଯେନେକିନି ଫାର୍ଷ୍ଟ ଫାର୍ଷ୍ଟ ଲେଖା ଚିଲିକା ନେ ଯେତେବେଲେ ସୂର୍ଯ୍ୟ ଉଦୟ ହେସିକିନି ଫାର୍ଷ୍ଟ ଚିଲିକାରେ ମନ୍ଦିରରେ ପଡ଼ସି ତା ତାର୍ପରେ ସେ ଉଦୟ ହେସି ଚିଲିକା ବିଷୟରେ ମୁଇଁ ଷଷ୍ଠ ବେଳେ ବି ପଢ଼ିଥିଲି ଯେ ଚିଲିକାନେ ଗୁଟେ ପିଲା ଗୋଟେ ମରିଥିଲା ଯେନ୍ତା ଧରମା ତାର୍ ନାଁ ଥିଲା ସେ ବୋଇଲା କି କିଛି ଗୁଟେ ଖୋବ୍ ଜିନିଷ୍ ବି କାଏଁ ଯେ କି ବୁଲି ପାର୍ବା ଆରାମସେ ଆରୁ ବହୁତ୍ ସୁନ୍ଦର ସୁନ୍ଦର ଜାଗା ଅଛେ ଦେଖ୍ଲା ବେଲେ ପାଣି ଅଛେ ଗୁଟେ ଖୋବ୍ ଜିନିଷ ଗୁଟେ ଗଲା ଉତାରୁ ତମେ ଦେଖ୍ବ ବେଲେ ଘାଏ ଏତେ ଖୁସି ହେଇଯିବ ପୁରା କିନି ମନ୍ଦିର୍ ଗୁଟେ ବି ଯିବ କିଛି ଗୁଟେ ଭଲ୍ ଲାଗ୍ବା ଖୁସି ଲଗବା ପୁରା ଚିଲିକା ଗୁଟେ ବି ବହୁତ୍ ଭଲ୍ କାଏଁ ଯେ କିନି ଆମର୍ ଓଡ଼ିଶାନେ ଖୁବ୍ ଫେମସ୍ ହେଇଛେ ଚିଲିକାଟା ଆଉ ଫରେନ୍ ମାନେ ବହୁତ୍ ଆଏସନ୍ ବାହାର୍ ନୁ ଆରୁ ଦେଖି ଆଏସନ୍ କାଏଁ ଯେ ଫୋଟୋ ନେସନ୍ କେତେ କାଣା ମୁଇଁ କିଛି ଲାଇଫ୍ରେ ସକ୍ସେସଫୁଲ୍ ଗୁଟେ ହେମି ଚିଲିକା ଯିବାରେ କେ ବହୁତ୍ ପସନ୍ଦ କରମି ମୋର୍ ତ ଖୋବ୍ ହେଟା ଉମିଦ୍ ଅଛେ